ଆମ ବିଦ୍ୟାଳୟରେ ଅନେକ ଗୁଡ଼ିଏ କାର୍ଯ୍ୟକଳାପ ଏବଂ ପ୍ରତିଯୋଗିତା ମଧ୍ୟ ଦି ସେଥିମଧ୍ୟରୁ ଗୋଟିଏ ହେଉଛି ସୁରଭି ସେଇ ସୁରଭି ପ୍ରତିଯୋଗିତାରେ ଡ୍ରଇଂ ନାଚ ବକୃତା ଏବଂ ଅନ୍ୟ ଅନ୍ୟାନ୍ୟ କିଛି ପ୍ରତିଯୋଗିତା ମଧ୍ୟ ଥାଏ ସେଥିମଧ୍ୟରୁ ମୁଁ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇଥିଲି ଡ୍ୟାନ୍ସ ପ୍ରତିଯୋଗିତା ମୋର ସବୁଠାରୁ ପ୍ରିୟ ହେଇଥିବାରୁ ମୁଁ ସେଇ ପ୍ରତିଯୋଗିତାକୁ ବାଛିଥିଲି ଡ୍ୟାନ୍ସ ପ୍ରତିଯୋଗିତାରେ ମୁଁ ଫାଷ୍ଟ ପ୍ରାଇଜ ଫାଷ୍ଟ ପୁରସ୍କାର ପାଇଥିଲି ଫାଷ୍ଟ ପୁରସ୍କାରରେ ମୋତେ ଗୋଟିଏ ସିଲକପ୍ ଆଉ ଗୋଟିଏ ସାର୍ଟିଫିକେଟ୍ ଯେଉଁଥିରେ ମୋର ନାମ ଲେଖା ହେଇଥିଲା ସ୍କୁଲର ମୋ ମୁଁ ପୁରସ୍କାର ପାଇବା ସମୟରେ ସାର୍ ମୋଦି ସାର୍ ମୋତେ ସେଇ ପୁରସ୍କାର ଦେଇଥିଲେ ମୁଁ ସେ ପୁରସ୍କାର ପାଇ ବହୁତ ଖୁସି ମଧ୍ୟ ହେଇଥିଲି